ଆମ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବହୁତ ଭଲ ଭାବରେ ଚାଲିଛି ଏବଂ ଓଡ଼ିଆ ଭାଷାର ଭୂମିକା ବହୁତ ଭଲ ଭାବରେ ଚାଲିଥିବାରୁ ମୁଁ ଆପଣ ମାନଙ୍କ ସାଙ୍ଗ କଣ୍ଟାକ୍ଟ କରିବାକୁ ଚାହୁଁଛି ତେଣୁ ମୁଁ ଜଗତସିଂହପୁରରୁ କହୁଛି ଆମ ଓଡ଼ିଆ ଭାଷା ବ୍ୟବସ୍ଥାରେ ଲୋକମାନଙ୍କ ପିଲାମାନେ ତାଙ୍କ ପିଲାମାନଙ୍କୁ ଓଡ଼ିଆ ମିଡ଼ିୟମ୍ରେ ନ ପଢ଼ାଇ ଇଂଲିଶ ମିଡ଼ିୟମ୍ ପଠାଉଛନ୍ତି ଏବଂ ପିଲାବେଳୁ ସେମାନେ ଇଂଲିଶ ଶିଖି ଇଂଲିଶ ଶିଖିଲେ ଏବଂ ଆମ ଓଡ଼ିଆ ଭାଷାକୁ ବୁଡ଼େଇ ଦେବାକୁ ବୁଡ଼ି ବୁଡ଼ି ଯାଉଥିବାରୁ ଦଡ଼ି ଯାଇଥିବାରୁ ଆମ ଓଡ଼ିଆ ଭୂମିକା ଲୋକମାନେ ସେମାନଙ୍କ ଉପରେ କମ୍ପ୍ଲେନ୍ କମ୍ପ୍ଲେନ୍ କରିଥିଲେ ଏବଂ ସେ କମ୍ପ୍ଲେନ୍କୁ ଦାଖଲ କରାଯାଇ ସରକାରଙ୍କୁ ଏତିକି ଅନୁରୋଧ କି ଆମ ଓଡ଼ିଆ ଭାଷାକୁ ଟିକେ ବଞ୍ଚାଇ ରଖିବାକୁ ଚେଷ୍ଟା କରନ୍ତୁ